ମୁଁ ଖୁବ୍ ସୁନ୍ଦର ଭାବେ ବହୁତ ସ୍ନେହର ସହିତ ଭଲ ପାଇବାର ସହିତ ସାଥିକି ଏବଂ ଗୋଷ୍ଟିକୁ ଚଢ଼ିବାକୁ ପରିଚାଳନା କରିଥାଏ ଏମିତି ହଟାତ୍ ବସିଥିଲୁ ତ କଲେଜ୍ରେ ଇଲେକ୍ସନ୍ ଚାଲିଥିଲା ହଟାତ୍ ଠିଆ ହେବି ବୋଲି ମନରେ ଆଶା ବାନ୍ଧିଲି ଏବଂ ଇଲେକ୍ସନ୍ରେ ଠିଆ ହେବି ବୋଲି ଯେତେବେଳେ ନୋମିନେସନ୍ କରିଛି ସେତେବେଳେ ମୋତେ ଆଟାକ୍ ହୋଇଥିଲା ଯାହା ଫଳରେ କି ମୁଁ ବହୁତ ବିପଦରେ ପଡ଼ିଥିଲି ମୋ ସାଥୀମାନେ ମୋ ସାଙ୍ଗମାନେ ଯେଉଁମାନେ ଥିଲେ ସେମାନେ ସେ ସମୟରେ ମୋତେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ଏବଂ ଆଜିକା ଡେଟ୍ରେ ମୁଁ ଗର୍ବର ସହିତ କହିପାରୁଛି ସେମାନଙ୍କ ଲାଗି ମୁଁ ରନପୁର ନିର୍ବାଚନ ମଣ୍ଡଳି ମୋ ଅଞ୍ଚଳରେ ମୁଁ ବିଭିନ୍ନ ପଞ୍ଚାୟତ ବିଭିନ୍ନ ୱାର୍ଡ଼୍ ପର୍ଯ୍ୟନ୍ତ ମଧ୍ୟ ଗାଁ ଗହଳି ଲୋକମାନେ ମଧ୍ୟ ପର୍ଯ୍ୟନ୍ତ ମୁଁ ଆଜି ସେମାନଙ୍କ ଭଲ ପାଇବା ଲାଗି ହିଁ ମୁଁ ଆଜି ଜଣା ଶୁଣା ହେଇପାରିଛି ଏବଂ ସେମାନଙ୍କ ସାହାଯ୍ୟ ମୋ ପାଇଁ ଅତୁଳନୀୟ